ହଁ ମୁଁ ସେଇ ତାରିଖ ଗୁଡ଼ିକ ମନେରଖି ପାରିମି ତାରିଖ ଗୁଡ଼ିକ ହେଲା ଦଶ ଏକ ଦୁଇ ହଜାର ତେଇଶି ବାର ପାଞ୍ଚ ଦୁଇ ହଜାର ତେଇଶି ଅଠର ସାତ ଦୁଇ ହଜାର ତେଇଶି କୋଡ଼ିଏ ଆଠ ଦୁଇ ହଜାର ତେଇଶି ଚବିଶି ଏକ ଦୁଇ ହଜାର ଚବିଶି